ଆଜିକାଲି ଇଣ୍ଟର୍ନେଟ୍ର ଯୁଗ ହୋଇଗଲାଣି ଫୋନ୍ କମ୍ପ୍ୟୁଟର୍ ଲ୍ୟାପ୍ଟପ୍ ଇତ୍ୟାଦିର ବ୍ୟବହାର ପ୍ରଚୁର ପରିମାଣରେ ହେଉଛି ସେଥିପାଇଁ ଏହି ସବୁର ଆବଶ୍ୟକ ନିହାତି ନିତାନ୍ତ ଆବଶ୍ୟକ ସେଥିପାଇଁ ଏହାର ଯଦି କୌଣସି ସାଇଟ୍ ଖରାପ ହୋଇଗଲା କିମ୍ବା କୌଣସି ସମସ୍ୟା ହୁଏ ତେବେ ତାକୁ ଠିକ୍ କରିବା ପାଇଁ କୌଣସି ମେକାନିକ୍ ପାଖକୁ ଯାଇ ତା'ର ପରାମର୍ଶ ନେଇ ତାକୁ ଠିକ୍ କରି ଆଣିଥାଉ ଏବଂ ତା'ର ସମାଧାନ ମଧ୍ୟ କରିଥାଉ ଯାହା ଫଳରେ ସେବା କେନ୍ଦ୍ର ଯଦି ଆମ ପାଖରେ ତ ନାହିଁ ସେହି ସେବାକେନ୍ଦ୍ର ଯୋଗାଇ ଦିଆହେଲେ ସମସ୍ତ ସୁବିଧା ହୋଇପାରନ୍ତା ଏବଂ ସବୁ କିଛି ଠିକ୍ ହୋଇଥାନ୍ତା